ଆମ ଗ୍ରାମରେ ବା ଆମ ଗ୍ରାମାଞ୍ଚଳରେ କୌଣସି ଲୋକର ମୃତ୍ୟୁ ହବା ପରେ ସେମାନଙ୍କର ପଡ଼ୋଶୀ ଭାଇ ବନ୍ଧୁ ସେମାନେ ମିଳିମିଶି ତାଙ୍କର ଅନ୍ତିମ ସଂସ୍କାର କରନ୍ତି ସେମାନେ ପ୍ରଥମେ ତାଙ୍କୁ ଛଅ ଖଣ୍ଡ କାଠରେ କୋକେଇ ବନ୍ଧା ହୁଏ ବାଉଁଶରେ କୋକେଇ ବନ୍ଧା ହୁଏ ଏବଂ ପାଳ ଦଉଡ଼ିରେ କୋକେଇ ବନ୍ଧା ହୁଏ ଏବଂ ସାକୁ ମୃତ ଶରୀରକୁ ସେଥିରେ ରଖି ତାଙ୍କୁ ଘୋଡ଼େଇ ତାଙ୍କୁ ଫୁଲ ଦିଅନ୍ତି ତାଙ୍କ ପାଦ ତଳେ ମାଟି ଦିଅନ୍ତି ତାଙ୍କ ସମ୍ମାନ ପାଇଁ ଏବଂ ତାଙ୍କୁ ଚାରିଜଣ ଲୋକ ନିଜ ଲୋକ କାନ୍ଧରେ ବୁହାଇ ଗାଁ ଶ୍ମାଶନକୁ ନେଇ ଯାଆନ୍ତି ଏବଂ ହରିନାମ୍ ରାମ ନାମ୍ ସତ୍ୟହେ ଏମିତି କୁହନ୍ତି କାରଣ ଶେଷ ସମୟରେ ତାହା ହିଁ ସତ୍ୟ ଆଉ କିଛି ନୁହେଁ ଆଉ ସେଥିପାଇଁ ତା'ପରେ ହଁ ବାର ତେର ଦିନ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ନିଜର ଲୋକମାନେ ଏବଂ ସାହି ପଡ଼ିଶା ସମସ୍ତେ ତାଙ୍କ ପାଇଁ ତେର ଦିନ ଶୋକ ପାଳନ୍ତି ତେର ଦିନ ଶୋକ ପଳନ୍ତି ଏବଂ ସେମାନେ ସେଇ ତେର ଦିନ ଯାକ ଗୋଟିଏ ଓଳି ଖାଦ୍ୟ ଖାଇକି ରୁହନ୍ତି ଏବଂ ତାଙ୍କ ପାଇଁ ମଧ୍ୟ ସେଇ ସେତିକି ଦିନ ଖାଦ୍ୟ ଯାଇକି ସେଇ ଶ୍ମାଶନ ପାଖ ନିକଟରେ ଦିଆଯାଏ ଏବଂ ତାଙ୍କର ଆତ୍ମାର ଶାନ୍ତି ନିମନ୍ତେ ଦଶଦିନ ତାଙ୍କର ମୃତୁର ଦଶଦିନରେ ପୂଜା କରାଯାଏ ଏବଂ ଏଗାର ଦିନ ସମସ୍ତେ ଦଶ ଦିନ ପର୍ଯ୍ୟନ୍ତ ସମସ୍ତେ ଅଶୁଦ୍ଧ ଥାନ୍ତି ତ ସେମାନେ ଘରର ସବୁ ଜିନିଷକୁ ସଫା କରନ୍ତି ଘର ଧୁଆ ଧୋଇକି ସଫା କରନ୍ତି ଏବଂ ସବୁଠି ସବୁ ଜିନିଷକୁ ଶୁଦ୍ଧ କରନ୍ତି ଗଙ୍ଗାପାଣି ପକେଇ ଏବଂ ଏଗାର ଦିନ ବ୍ରାହ୍ମଣ ଆସି ବ୍ରାହ୍ମଣମାନେ ଆସି ପଞ୍ଚାମୃତ କରନ୍ତି ଏବଂ ଘିଅ କରନ୍ତି ଯେଉଁଥିରେ କି ସବୁ ଘର ପବିତ୍ର ହୁଏ ଶୁଦ୍ଧ ହୁଏ ତା'ପରେ ଗାଁର ଲୋକମାନଙ୍କୁ ଏବଂ ବ୍ରାହ୍ମଣ ମାନଙ୍କୁ ଭୋଜନ କରାନ୍ତି ସେହି ଘରର ମୁଖ୍ୟ ଭୋଜନ ଦିଅନ୍ତି ବାର ଦିନ ମଧ୍ୟ ସେଇଭଳି ଭଜନ କୀର୍ତ୍ତନ ହୁଏ ତାଙ୍କ ପାଇଁ ତାଙ୍କ ଆତ୍ମାର ଶାନ୍ତି ପାଇଁ ଏହିଭଳି ଭାବରେ ଆମ ଗ୍ରାମରେ ଅନ୍ତିମ ସଂସ୍କାର କାର୍ଯ୍ୟ ହୋଇଥାଏ ତେର ଚଉଦ ଦିନ ପର୍ଯ୍ୟନ୍ତ